ଏକ ଜାନୁଆରୀ ଉଣେଇଶି ଶହ ପଞ୍ଚାନବେ ଆଠ ଫେବୃୟାରୀ ଦୁଇହଜାର ଦୁଇ ଏଗାର ଜୁନ ଦୁଇହଜାର ଆଠ କୋଡ଼ିଏ ମେ ଦୁଇହଜାର ଅଠର ତେର ସେପ୍ଟେମ୍ବର ଦୁଇହଜାର ଏକୋଇଶି